କଳାକୃତିର ଏକ ଖଣ୍ଡକୁ ରଙ୍ଗ କରିବା ପାଇଁ ମୁଁ ସର୍ବନିର୍ମ୍ମ ଏବଂ ସର୍ବାଧିକ ସମୟ ଅଧ ଘଣ୍ଟା ଘଣ୍ଟାଟେ ଭିତରେ ତାହାକୁ ଶେଷ କରିପାରିବି ଶେଷ କରିପାରିବି ଏବଂ ବୃକ୍ଷରେ ସବୁଜ ରଙ୍ଗ ଆକାଶରେ ନୀଳ ରଙ୍ଗ ଏବଂ ଫୁଲରେ ବିଭିନ୍ନ ପ୍ରକାର ରଙ୍ଗ ଭରି ମୁଁ ତାହାକୁ ସମ୍ପୂର୍ଣ୍ଣ କରିପାରିବି